ଫାର୍ମକୁ ଯେତେବେଳେ ଛୋଟ କୁକୁଡ଼ାଟିଏ ଆସିଥାଏ ପ୍ରଥମେ ତାହାକୁ ଆମେ ଧ୍ୟାନ ଦେବା ଆବଶ୍ୟକ ଯେ ତାହାକୁ ଘୁମା ରୋଗ କି ବାର୍ଡ଼ ଫ୍ଲ୍ୟୁ ଏବଂ ପେଜୁଆ ରୋଗ ହୋଇଛି କି ନାହିଁ ଯଦି ହୋଇଥାଏ ତାହେଲେ ଆମେ ପଶୁ ଡାକ୍ତରଙ୍କ ଠାରୁ ପରାମର୍ଶ ଏବଂ ତାହାଙ୍କୁ ଦେଖାଇବା ଏବଂ ଯେଉଁସବୁ ଔଷଧ ଆମକୁ ଦେଇଥାନ୍ତି ତାହା ଆମେ ଆଣି କୁକୁଡ଼ାକୁ ଯତ୍ନର ସହ ନେଇଥାଏ ଏବଂ ଠିକ୍ ସମୟରେ ମେଡିସିନ୍ ଦେଇଥାଉ ଯଦି ଆମର କୁକୁଡ଼ାଗୁଡ଼ାଙ୍କୁ ବନ୍ୟଜନ୍ତୁ ରକ୍ଷାକରିବାପାଇଁ ଆମେ ଫାର୍ମରେ ଚାରିପଟେ ତାରଜାଲି ଦେଇଥାଉ ଯାହାଫଳରେ କି କୁକୁର ବିଲେଇ ସାପ ବିଲୁଆ ଆଦି ଆକ୍ରମଣ କରିପାରିବେ ନାହିଁ ଏବଂ ଯଦି ତାହାଙ୍କୁ ଆମର ପ୍ରଜନନ ସମୟରେ ଅଧିକ ଓଜନ ବଢ଼ିବା ପାଇଁ ଏବଂ ଅଣ୍ଡା ଅଧିକ ବଢ଼ିବା ପାଇଁ ତାହେଲେ ଆମେ ଡାକ୍ତରଙ୍କଠୁ ପରାମର୍ଶ ନେଇଥାଉ ଏବଂ ଯତ୍ନ ନେବାପାଇଁ କୁକୁଡ଼ା କିପରି ଆମର ଖାଇଥାନ୍ତି ଏବଂ ସେମାନେ ପାଣି ପିଇଥାନ୍ତି ତାଙ୍କୁ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରନ୍ତି ଯାହାଦ୍ୱାରାକି ତାଙ୍କର ଆମର ପୋକ ହେରିକା ହୋଇନଥାନ୍ତି ତାହା ପାଇଁ ଆମେ ଧ୍ୟାନ ଦେବା ଆବଶ୍ୟକ